ମୁଁ ଗୋଟେ ଅନ୍ଲାଇନ୍ କରିଥିଲି ମୁଁ ଗୋଟେ ଡ୍ରେସ୍ଟେ ମଗାଇଥିଲି ମୋ ଆକାଉଣ୍ଟରୁ ପଇସା କଟିଯାଇଛି ମୁଁ କାଇ ଆସିପାରିଲି ମୋ ଡ୍ରେସ୍ଟା ଆସିଲାନି ପଇସା ଆକାଉଣ୍ଟରୁ କଟିଯାଇଛି ମୁଁ ଆପଣଙ୍କୁ କହିଲି ମୋ ଆକାଉଣ୍ଟକୁ ଗୁଗୁଲ୍ ପେ'କୁ ପଇସା ଆପଣ ଛାଡ଼ିଦେବେ